ମୋର ବୃତ୍ତିଗତ ଜୀବନ ଭିତରେ ମୁଁ ଅନେକ ଅନ୍ୟ କେତେଗୁଡ଼ିଏ ବିଷୟରେ ମଧ୍ୟ ଧ୍ୟାନ ଦିଏ ସେଇଟା ହେଉଛି ଆମର ଯେଉଁ ୟେ ହାର୍ଡ଼ଓ୍ୱେର୍ ବିଷୟରେ ଅଛି ହାର୍ଡ଼ଓ୍ୱେର୍ ମୁଖ୍ୟତଃ ମୁଁ ପସନ୍ଦ କରେ ଯେଉଁଟାକି ଆମର ମନେକର ମୋବାଇଲ୍ ଖରାପ ହୁଏ ତାହେଲେ ସେଇଟା ମୁଁ ତିଆରି କରିବାପାଇଁ ଚେଷ୍ଟା କରେ ଖେଳ ବିକାଶ ବିଷୟରେ ଯଦି କହିବି ତାହେଲେ ଏ ଗାଁର ଯୁବପିଢ଼ୀମାନେ ଯେମିତି ଭଲିବଲ କ୍ରିକେଟ୍ ଖେଳିବେ ସେଥିପାଇଁ ମଧ୍ୟ ମୁଁ ଅର୍ଥ ହାତରେ ସାହାଯ୍ୟ କରେ ଏ ଆଇ ବିଷୟରେ ଯଦି କୁହେ ଏ ଆଇ ଯେଉଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସେଇଟା ମଧ୍ୟ ବହୁତ ଭଲ ବର୍ତ୍ତମାନ ଯୁଗରେ ମୁଁ ସେଇଟା ମଧ୍ୟ ବହୁତ ଇଣ୍ଟ୍ରେଷ୍ଟେଡ଼ ଅଛି